ଆଠେ ଚାରି ଦୁଇ ହଜାର ପାଞ୍ଚ ସାତ ଛଅ ଦୁଇ ହଜାର ଆଠ ପାଞ୍ଚ ନଅ ଦୁଇହଜାର ଅଠର ଆଠ ଦଶ ଦୁଇହଜାର ଏକୋଇଶ ନଅ ଏଗାର ଦୁଇହଜାର ତେଇଶ